ଭାରତୀୟ ପରିବହନର ବ୍ୟବସ୍ଥା ବହୁତ ଭଲ ରହିଛି ସାଧାରଣତଃ ଲୋକମାନେ ଯିବା ଆସିବା ପାଇଁ କିମ୍ବା ଯାତାୟାତ କରିବା ପାଇଁ ଗାଡ଼ି ମଟର ନିହାତି ଆବଶ୍ୟକ ଗାଡ଼ି ମଟରରେ ଯିବାକୁ ହେଲେ ଆମକୁ ଭଲ ରାସ୍ତା ଥିବା ଦରକାରେ କିମ୍ବା ଯିବା ଦ୍ୱାରା ଆକ୍ସିଡେଣ୍ଟ ନ ହେବା ପାଇଁ କିମ୍ବା ନ ପଡ଼ିବା ପାଇଁ ଟ୍ରାଫିକ ହେଉ କିମ୍ବା ହମ୍ପସ ହେଉ ନିହାତି ଆବଶ୍ୟକ ଟ୍ରାଫିକ ରହିବା ଦ୍ୱାରା ଲୋକ ଧୀରେ ଯିବେ କିମ୍ବା ଟ୍ରାଫିକ ନିୟମ ମାନି ଗାଡ଼ି ଚଳାଇବେ ହମ୍ପସ ରହିଲେ ଗାଡ଼ି ସ୍ଲୋ ଯିବ କାରଣ ବହୁତ ଜୋରସେରେ ଯଦି ଗାଡ଼ି ଚଲାଇବେ ଅଟୋମେଟିକ ମାଡ଼ ହୋଇ ମୃତ୍ୟୁ ବରଣ କରିବେ ଟ୍ରାଫିକ ରହିଲେ ଲୋକମାନେ ଟ୍ରାଫିକ ନିୟମ ମାନି ଧୀରେ ଗାଡ଼ି ଚଲାଇବେ ଧୀରେ ଗାଡ଼ି ଚଲାଇବା ଦ୍ୱାରା ତାଙ୍କର ସୁବିଧା ମିଳିବ